ହ୍ୟାଲୋ ହଁ ଦିଦି ନମସ୍କାର ଦିଦି ମୋର ଟିକିଏ ଦେହ ଖରାପ ଅଛେ ତ ମୋର ପେଟ ଟିକେ ପୀଡ଼ା ହଉଚେ ପେଟ ମୋର୍ ତଳି ପେଟ ପୀଡ଼ା ହଉଚେ କେବେଠୁ ହେଲାଣି ଆଜି ଦୁଇ ତିନି ଦିନ ହେଲାଣି ନାଇଁ କିଛି ମେଡ଼ିସିନ୍ ଖାଇନି ଆଉ ପେଟ ପୀଡ଼ା ହେଉଛି ଦିଦିଙ୍କୁ ଦେଖାଇକି ଖାଇବା ପାଇଁ ପଚାରୁଥିଲି ଆଗରୁ ହେଲାଣି ବହୁତ ଦିନୁ ହେଲାଣି ଯେ ମୁଁ ମେଡ଼ିସିନ୍ କିଛି ଖାଇନି ଦିଦିଙ୍କୁ ପଚାରିବି ଆଉ ତାଙ୍କଠୁ ପରାମର୍ଶ ପାଇଲା ପରେ ମେଡ଼ିସିନ୍ ଖାଇବି ବୋଲି ଖାଇନି ହେଇଗଲାନ ସପ୍ତାହ ଖଣ୍ଡେ ସପ୍ତାହେ ହେଲାନ ହେଲେ ଆଗରୁ କେବେ ହେଇନି କ'ଣ ଖାଇବା ପିଇବା ଡିସ୍ଟର୍ବ୍ ହୋଇଛି କି ହଁ ତ ମୋ ଖାଇବା ପିଇବା ଟିକିଏ ଡେରି ହୁଏ ଗାଧୋଇକି ଆସିଲାପରେ ବି ମୁଇଁ ଖାଇବାଟା ଠିକ୍ରେ ଖାଇନଥାଏ ଆଉ ମୋର ବାସି ଭାତ ବି ଖାଇକି ଖଟା ଫଟା ଖାଇଦିଏ ତ ଏବେ ମେଡ଼ିସିନ୍ କିଛି ଦିଦି ଦେଇଥାନ୍ତେ କି ହଁ ଯିବି କେବେ ଯିବି

କାଲି ଆସୁଛି

କେତେ ଟାଇମ୍ରୁ କେତେ ଟାଇମ୍ ଖୋଲୁଛନ୍ତି ଆଜ୍ଞା ମୁଁ ତ ପ୍ରେସ୍କ୍ରିପ୍ସନ୍ କିଛି ଆଗରୁ କେବେ ଦେଖାଇନି ଦିଦିଙ୍କୁ ଏବେ ଫାଷ୍ଟ୍ ସମୟ ଦେଖାଉଛି ଆଜ୍ଞା ଆଉ ପେଟ ଏବେ ଜୋର୍ କାଟୁଛି କ'ଣ କରିବି ପନ୍ଦରରୁ କୋଡ଼ିଏ ମିନିଟ୍ ଖଣ୍ଡେ କାଟୁଛି ଲେଫ୍ଟ୍ ରାଇଟ୍ ସାଇଡ଼୍ରେ କାଟୁଛି ତ ଖାଇବା ପିଇବା ଲାଗିକି କାଟୁଛି ପା ଲାଗିକି ପାଞ୍ଚ ମିନିଟ୍ ସାତ ମିନିଟ୍ ବନ୍ଦ୍ ହେଉଛି ତା'ପରେ ପୁଣି କାଟୁଛି ପାଣି ଟିକିଏ କମ୍ ଭାବରେ ପିଉଛି କେତେ ଲିଟର୍ ଖଣ୍ଡେ ପିଇବି ଦିଦି ଆଜ୍ଞା ଆଜ୍ଞା କେତେ କେତେବେଳେ କେତେବେଳେ କେତେବେଳେ ପିଇବି ପାଣି ଖାଇବା ପୂର୍ବରୁ କି ଖାଇବା ପରେ କେତେ ସମୟ ପରେ ପିଇବି ଖାଇବାର କେତେ ସମୟ ପରେ ପିଇବି ପନ୍ଦରରୁ କୋଡ଼ିଏ ମିନିଟ୍ ପରେ ହଉ ଆଉ ଆଉ ମେଡ଼ିସିନ୍ କ'ଣ ଅଛି କି ଆଉ ମେଡ଼ିସିନ୍ କ'ଣ ଅଛି କି ଆଜ୍ଞା ଓ ଆର୍ ଏସ୍ ତ ମୋ ପାଖରେ ନାହିଁ ଆଜ୍ଞା କାଲି ଯାଇକି ଆଣିବି ଆଜ୍ଞା ନାଇଁ କହୁନ୍ ଆଜ୍ଞା ଏକ ଲିଟର୍ ପାଣି ସାଧା ପାଣି କି ଫୁଟା ପାଣି ଓ ଆର୍ ଏସ୍ ଆଗ ପକାଇଦେଇକି ପାଣି ଆଗ ଦେବି କେଡ଼େ ବଡ଼ ଜାଗାରେ ପକାଇବି ହଁ ବିଳିବା ପର୍ଯ୍ୟନ୍ତ ପିଇବି କି ଅଧା ଗୋଳିକି ପିଇବି ବିଳିବା ପର୍ଯ୍ୟନ୍ତ ପିଇବି କି ଅଧା ଗୋଳିକି ପିଇବି ଓ ଆର୍ ଏସ୍ ଓ ଆର୍ ଏସ୍ ପାଣି କେତେ ସମୟ ପର୍ଯ୍ୟନ୍ତ ରହିବ ଓ ଆର୍ ଏସ୍ ପାଣି କେତେ ସମୟ ପର୍ଯ୍ୟନ୍ତ ରଖିକି ପିଇପାରିବି ହଉ ମ୍ୟାଡ଼ାମ୍ ରଖୁଛି

ଥ୍ୟାଙ୍କ୍ ୟୁ